ବିଭିନ୍ନ ସ୍ତରରେ ଶିକ୍ଷା ଆମେ ଦେଉଛୁ କାରଣ ପିଲା ମଧ୍ୟ ଶିକ୍ଷା ଲାଭ କରୁଛନ୍ତି କାରଣ ଶିକ୍ଷା ଦ୍ୱାରା ଆମର ବିଭିନ୍ନ ଉନ୍ନତି ହେଉଛି ପ୍ରତ୍ୟେକ ପିଲାଟିଏ ମଧ୍ୟ ଜନ୍ମ ହେଲେ ସିଏ ଆଗ ଶିକ୍ଷାଟି ଦେଖୁଛି ଆଗ ପ୍ରତ୍ୟେକ ନାଗରିକର ଶିକ୍ଷା ହେଉଛି ତା'ର କର୍ତ୍ତବ୍ୟ ଶିକ୍ଷା ଦ୍ୱାରା ଆମେ ସେହି ଶିକ୍ଷା ଦ୍ୱାରା ଆମେ ଉପରକୁ ଉପରକୁ ଉଠି ଚାଲୁଛୁ ଶିକ୍ଷା ହେଉଛି ଯେପରି ଆମେ ଖାଦ୍ୟଟିଏ ଖାଇବା ଯାହା ଶିକ୍ଷାଟିକୁ ଗ୍ରହଣ କରିବା ସେଇଆ ସକାଳ ଓ ସନ୍ଧ୍ୟାରେ ଆମେ ଯେପରି ଚା'ଟିଏ ପିଉଛୁ ସେହିଭଳି ଭାବରେ ଶିକ୍ଷାଟିକୁ ଆମେ ପାଣି ଭଳି ପିଇବା ଦରକାରେ ଶିକ୍ଷା ହେଉଛି କ'ଣ ନା ଶିକ୍ଷା ହେଉଛି ଏକ ଘୋଷଣ ବିଦ୍ୟା ଶିକ୍ଷାକୁ କିପରି ଭାବରେ ଆମେ ଘୋଷିକିରି ମନେ ରଖିପାରିବା ଆଉ ଏବେ କାହା ଶିକ୍ଷା ହେଉଛିି ପରି ଭାବରେ ବିଶୃଙ୍ଖଳ ଜନିତ ହୋଇଛି ଯାହାଫଳରେ କି ଶିକ୍ଷା ଦୀକ୍ଷାର ଆଉ କୌଣସି ସମନ୍ୱୟ ନାହିଁ କାରଣ ଶିକ୍ଷାର ଏପରି ଅଭାବ ଦେଖାଯାଉଛିି ଯେ ପ୍ରତ୍ୟେକ ଶିଶୁଟିକୁ କହିଲେ ପ୍ରଥମେ ଶିକ୍ଷା କଥା ସେ ଆଗ ମୋବାଇଲ୍ କଥା କହିବ କାରଣ ଶିକ୍ଷାର ଉନ୍ନତି କିଛି ନାହିଁ ବର୍ତ୍ତମାନ ଓଡ଼ିଶାରେ ଏଭଳି ଶିକ୍ଷା ନବୀନ ପଟ୍ଟନାୟକ ଦେଉଛନ୍ତି ଯେ ଶିକ୍ଷା ପାଇଁ କୌଣସି ନାହିଁ କେବଳ ରାଜନୀତି ହିଁ ଶିକ୍ଷା ପ୍ରଥମ କଥା ହେଉଛିି ଆମ ଓଡ଼ିଶା ନବୀନ ଓଡ଼ିଶା ଯାହା ଆମ ଓଡ଼ିଶା ବା ନବୀନ ଶିକ୍ଷା ନବୀନ୍ ଶିକ୍ଷା ଯାହା ଦେବ ସେଇଟା ହେଉଛି ଶିକ୍ଷା କାରଣ ବର୍ତ୍ତମାନ ଶିକ୍ଷାର ଉପଯୁକ୍ତ ନାହିଁ କାରଣ ଶିକ୍ଷା ଏଭଳି ଭାବରେ ବିଶୃଙ୍ଖଳିତ ହୋଇଛି ନା ସାଧାରଣତଃ ଶିକ୍ଷା ସାର୍ମାନେ ଶିକ୍ଷା ଜାଗାରେ ପବ୍ ଡ୍ୟାନ୍ସ କରିବେ ଏଇଟା ଶିକ୍ଷା ମାଧ୍ୟମରେ ଜଣା ହେବ ନବୀନ ପଟ୍ଟନାୟକ ଏଇଟା କହିଛନ୍ତି ଯେହେତୁ ଆମର ସେ ଶିକ୍ଷା ମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେଇଟା ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୁହଁ ଲୋକମାନେ କହିବା ବା ଛୋଟ ଛୁଆ କହିବା ମୁଖ୍ୟମନ୍ତ୍ରୀ ନୁହଁନ୍ତି ମୂର୍ଖ ମନ୍ତ୍ରୀ ଯାହା ବର୍ତ୍ତମାନ ଶିକ୍ଷା ସେଇଭଳି ମୂର୍ଖ ଶିକ୍ଷା ଚାଲିଛି ବର୍ତ୍ତମାନ କାରଣ ଓଡ଼ିଶାରେ ଏଭଳି ଶିକ୍ଷାର ଅଭାବ ହୋଇଛି ଯେ ପିଲାମାନେ ଆଉ କୌଣସି ପିଲା ଶିକ୍ଷାକୁ ଗ୍ରହଣ କରୁନାହାନ୍ତି ଆଗ ଫୋନ୍ ପେ ତା'ପରେ ୟୁଟ୍ୟୁବ୍ କେମିତି ଟିକ୍ଟକ୍ କରିବା ଏଇଟା ହେଉଛି ପ୍ରଥମ ଶିକ୍ଷା ମାଆଟିଏ ଛୁଆଟିଏ ଜନ୍ମ ହେଲେ ଆଗ ମାତୃଭାଷା ଆରମ୍ଭ କରେ କିନ୍ତୁ ଏଭଳି ମାତୃଭାଷା ହେଇଛେ ଆଗ ଶିକ୍ଷା କୁହନ୍ତୁ ରୁ ନା ଆଗ ଭାଷାରୁ ଆରମ୍ଭ ଏଭଳି ଭାଷାର ଉପଯୁକ୍ତ ବର୍ତ୍ତମାନ ଗୁରୁଜୀ ଗୁରୁମା ଦେଉଛନ୍ତି ବା ସ୍କୁଲ୍ରେ ବଡ଼ ବଡ଼ ସ୍କୁଲ୍ ମାନଙ୍କରେ କଲେଜ୍ ମାନଙ୍କରେ ଏଭଳି ଶିକ୍ଷା ଦିଆାଉଛି ଶିକ୍ଷାରେ ଏଭଳି ପ୍ରସାର ନବୀନ ସରକାର ଆମର କରିଛନ୍ତି ତା କଥା କହିଲେ ନ ସରେ କାରଣ ଶିକ୍ଷାଟା ଏଭଳି ବିତୃଷ୍ଣା ଭାବ କଲାଣି ପିଲାମାନେ ଆଉ ପାଠ ପଢ଼ିବା ଘରରେ ନାହାନ୍ତି କାରଣ ପିଲାମାନେ ଚାହୁଁଛନ୍ତି କେବଳ ଅସଭ୍ୟ ବ୍ୟବହାର ଅସଭ୍ୟ କଥା କିପରି ଅସଭ୍ୟ ବ୍ୟବହାର କରି ପଇସା ରୋଜଗାର କରିବୁ ବର୍ତ୍ତମାନ ମୋବାଇଲ୍ କିଛି ଖରାପ ନୁହଁ ନା କିଛି ଖରାପ୍ ଜିନିଷ ନୁହଁ ଖରାପ୍ଟିକୁ ଗ୍ରହଣ କରିବା ପାଇଁ ପିଲାମାନେ ବର୍ତ୍ତମାନ ଆଗ୍ରହୀ ଅଛନ୍ତି କାରଣ ମୁଖ୍ୟମନ୍ତ୍ରୀ ଏମିତି କରିଦେଇଛନ୍ତି ଯେ ବର୍ତ୍ତମାନ ଶିକ୍ଷା ଏମିତି ଲୋପ ପାଇଯାଉଛି ଯେ ସାର୍ ଦିଦି ମ୍ୟାଡ଼ମ୍ ଗୁରୁଜୀ ଗୁରୁମା ଶିକ୍ଷାର ପ୍ରସାର ଏଭଳି ଭାବରେ କରୁଛନ୍ତି ଯେ ସାର୍ ଦିଦିମାନେ କେମିତି ପପ୍ ଡ୍ୟାନ୍ସ କରିବେ କେମିତି ଓଡ଼ିଶୀ ନୃତ୍ୟ ନାଚିବେ ପିଲାମାନେ ଏହାକୁ ଭାଇରାଲ୍ କରିବେ ସେଇଥିପାଇଁ ଓଡ଼ିଶାର ଶିକ୍ଷାର ଏତେ ଏଭଳି ଭାବରେ ବିତୃଷ୍ଣା ଭାବ ହେଲାଣି ଓଡ଼ିଶାରେ ଶିକ୍ଷା ଆଉ ଦୀକ୍ଷା ନାହିଁ ସେଥିପାଇଁ ଓଡ଼ିଶା ସରକାରଙ୍କୁ ଆମେ ଆବେଦନ କରୁଛୁ ବା ତା'ଙ୍କୁ ହାତ ଯୋଡ଼ିକିରି ନମସ୍କାର କରି ବିନତି ଅନୁରୋଧ କରୁଛୁ ଯେ ଶିକ୍ଷା ଶିକ୍ଷାର ଏଭଳି ପ୍ରସାର ବ୍ୟବହାର କରନ୍ତୁ ନାହିଁ